ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମ ଆମ ଗ୍ରାମ ନିକଟରେ ଅବସ୍ଥିତ ଏଠିକାର ଲୋକମାନେ କଂସା ପିତ୍ତଳର ବାସନ କୁସନ ତିଆରି କରି ଆଖ ପାଖ ଗାଁମାନଙ୍କରେ ବିକ୍ରି ବଟା କରନ୍ତି ବାହାରର ଲୋକମାନେ ଆସି ଏଠାରୁ ସେମାନଙ୍କର ଆବଶ୍ୟକୀୟ ଜିନିଷ କିଣନ୍ତି ଆଉ ବଣିଆମାନେ ସେଇଟା ସୁନା ରୁପା ତାରକସି କାମ କରି ଆଉ ଲୋକମାନଙ୍କର ଆଦ ଆଦରଣୀୟ ହୋଇପାରିଛନ୍ତି ଆଉ ପିଢ଼ି ପରେ ପିଢ଼ି ସେମାନେ ସେମାନଙ୍କର ପୌଢ଼ୀକ ବ୍ୟବସାୟ କରି ସରକାରଙ୍କଠାରୁ କିଛି ପ୍ରୋତ୍ସାହନ ପାଇ ସେମାନେ ଖୁବ ଆଗେଇ ଯାଉଛନ୍ତି